ଆମ ଭାରତରେ ବହୁତ୍ ପର୍ ପର୍ବାଣୀ ହଉଥାଏ କୁହନ୍ତି ଦୁର୍ଗାପୂଜା ରଥଯାତ୍ରା ସବୁ ପାଲନ କରାଯାଏ ଛୁଟି ହୋଇଥାଏ ଦୁର୍ଗାପୂଜା ଛୁଟି ହୋଇଥାଏ ନଅ ଦଶ୍ ଦିନ୍ ଦୁର୍ଗାପୂଜା ଛୁଟି ହୋଇଥାଏ ରଥଯାତ୍ରା ଗୁଟେ ଦିନ୍ ଛୁଟି ହୋଇଥାଏ ତା'ପରେ ନୂଆବର୍ଷ ନୂଆବର୍ଷନେ ବି ଛୁଟି ହୋଇଥାଏ ଦୁର୍ଗାପୂଜାନେ ଦଶ୍ ଦିନ୍ ଛୁଟି ଦୁର୍ଗା ପୂଜାନେ ଦୁର୍ଗା ମାଆକେ ପୂଜା କରାଯାଏ ତା'ପରେ ସେନେ ବହୁତ୍ ନୀତି ନିୟମରେ ପୂଜା କରାଯାଏ ଦୁର୍ଗାପୂଜା ଦେଖି ଯଉଁ ଡ଼େଲି ପୂରା ଆରୁ ମୀନାବଜାର୍ ମାନ୍ ଆସିଥାଏ ତା'ପରେ ଗଲା ଯେ ସବୁଦିନ୍ ଆରତୀ ହୁଏ ଦୁର୍ଗା ମାଆର୍ ଟା ଦଶ୍ ଦିନ୍ ପୂରା ଆରତୀ ହେବା ବହୁତ୍ ଭଲ୍ ରଥଯାତ୍ରା ଦିନ ରଥଯାତ୍ରା ଦିନ ରଥ ଟାଣୁ ଜଗନ୍ନାଥ ଭଗବାନକୁଁ ଆଣାଯାଏ ରଥରେ ବସାଯାଏ ରଥ ବସେଇ ସାରଲେ ରଥରେ ଛୁଆମାନଙ୍କୁ ଦର୍ଶନ କରେ ଯେଉଁ ରଥ ଘିଚିଥାଉଁ ବହୁତ୍ ଭଲ ଲାଗିଥାଏ ଆରୁ ନୂଆବର୍ଷ ନୂଆବର୍ଷ ତ ବହୁତ୍ ଭଲ୍ ଟା କାଏଁଯେ କି ନୂଆବର୍ଷରେ ସାଙ୍ଗସୀଥୀ ମାନଙ୍କ ସଙ୍ଗେ ଭୁଜିଭାତି କରି ଖାଇଥାଉଁ ନୂଆବର୍ଷ ଦିନ ବୁଲିବାକୁ ଯାଇଥାଉଁ ଆରୁ ଭଲ୍ ବହୁତ୍ ଭଲ ଲାଗିଥାଏ